ମୋବାଇଲ ଏବଂ ଟି ଭି ଭଳି ଟେକ୍ନୋଲୋଜିର ଅତ୍ୟଧିକ ବ୍ୟବହାର ଯୋଗୁ ଆମେ ବହୁତ ସୁବିଧା ସୁଯୋଗ ପାଇପାରୁଛେ ମୋବାଇଲରେ ଘରେ ବସିଥାଇ ଆମେ ବନ୍ଧୁବାନ୍ଧବ ଯଥା ବାପା ମାଆ ପିଲାମାନଙ୍କ ଭଲ ମନ୍ଦ ବୁଝି ପାରୁଛେ ଜାଣି ପାରୁଛେ ଭିଡ଼ିଓ କଲ ଦ୍ଵାରା ସେମାନଙ୍କୁ ଦେଖି ପାରୁଛେ ଟି ଭି ଯୋଗୁଁ ଟି ଭି ଦେଖିବା ଯୋଗୁଁ ଟିଭିରେ ଆମେ ଦେଶ ବିଦେଶ ର ସବୁ ଖବର ଜାଣି ପାରୁଛେ ସମସ୍ତ ପ୍ରକାର ସୁବିଧା ସୁଯୋଗ ବି ଆମେ ଜାଣି ପାରୁଛେ ନ୍ୟୁଜ ଏବଂ ସିରିଏଲ ଯେ କୌଣସି ଭଲ ଭଲ କଥା କି ଭଲ ଶିକ୍ଷା ପାଇ ପାରୁଛେ ଏବଂ ଏବଂ ଟିଭିକୁ ମନୋରଞ୍ଜନ ବିଷୟ ମନୋରଞ୍ଜନରେ ବି ବ୍ୟବହାର କରିପାରୁଛେ ବିଭିନ୍ନ ପ୍ରକାର ଡ୍ୟାନ୍ସ ଗୀତ ଏସବୁ ଆମେ ଦେଖି ପାରୁଛେ

ଘରେ ରହିକି ଦୁନିଆଁରେ କିପରି କ'ଣ ହେଉଛି କ'ଣ ନାହିଁ ଏସବୁ ଆମେ ଜାଣି ପାରୁଛେ ଏବଂ ଟି ଭି ଆମ ପାଇଁ ବହୁତ ଭଲ କିନ୍ତୁ ଛୋଟ ପିଲାଙ୍କ ପାଇଁ ଏତେ ଭଲ ନୁହେଁ ଯେମିତିକି ସେମାନେ ପାଠପଢ଼ାରେ ମନ ନ ଦେଇକି ଟି ଭି ଦେଖାରେ ରହିଥାନ୍ତି କାର୍ଟୁନ କି ଆଉ ଅଲଗା ମିୟୁଜିକ ଫିୟୁଜିକରେ ସେମାନେ ପାଠପଢ଼ା ଛାଡ଼ି ରହିଥାନ୍ତି ସେମିତି ମୋବାଇଲ ଗୋଟେ ମୋବାଇଲ ଆମ ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ ଆମ ପାଇଁ ମୋବାଇଲଟା ଯେତିକି ସୁବିଧା ସୁଯୋଗ ଯୋଗାଇ ଦିଏ ସେତିକି ବି ପିଲାମାନଙ୍କ ପାଇଁ କ୍ଷତିକାର ହୋଇଥାଏ ଯେମିତିକି ପିଲାମାନେ ମୋବାଇଲ ଦେଖି ପାଠ ପଢ଼ାରେ ମନ ଲଗାଉ ନାହାନ୍ତି କି ତାଙ୍କ ବ୍ରେନ ଉପରେ କିଛି ଆଘାତ ମଧ୍ୟ ଆସୁଛୁ ଯେ ପାଠ ପାଠ ପଢ଼ା ବ୍ୟତୀତ ତାଙ୍କ ବେଶୀ ମୋବାଇଲ ଦେଖିବା ଯୋଗୁଁ ତାକୁ ଆଖି ଉପରେ ବି ପ୍ରେସର ଆସୁଛୁ ଯେହେତୁ କମ ବୟସରେ ପିଲାମାନେ ଆଖିର ଆଖିର ଡୋଳା ଖରାପ ଖରାପ ହେଇ ଯାଉଛୁ ଯେହେତୁ ଦୃଷ୍ଟି ଶକ୍ତି ବି ତାଙ୍କ ଟିକେ ହଉ କି ଅତ୍ୟଧିକ ମାନେ ହ୍ରାସ ପାଉଛୁ ଆଉ ଟେକ୍ନୋଲୋଜି ଟେକ୍ନୋଲୋଜି କି ଇଣ୍ଟରନେଟ ମୋବାଇଲ ଟି ଭି ଏସବୁ ଇଣ୍ଟରନେଟ ଦ୍ଵାରା ଆଜି ଆମେ ମାନେ କାମ ବହୁତ ସୁବିଧାରେ କରିପାରୁଛେ ଯେମିତିକି ଲାପଟପ ଲାପଟପରେ ଲାପଟପ ହଉ କି କମ୍ପ୍ୟୁଟର ହଉ ଆମେ ଯେଉଁ ଜିନିଷ ହଉ କି ଅନଲାଇନ ମାଧ୍ୟମରେ ଆମେ କରିପାରୁଛେ ଯେଉଁ ଜିନିଷଟା କି ଆମେ କରିବାକୁ ଗଲେ ଗୋଟେ ସପ୍ତାହ ଲାଗି ଯାଏ ସେଇଟା ଅନଲାଇନରେ ଆମେ କରି ପାରୁଛେ ଗୋଟେ ଦିନର ଗୋଟେ ଦିନ କି ଗୋଟେ ମିନିଟ୍ ଭିତରେ ଆମେ ସେଇଟା କରିପାରୁଛେ ସେଥିପାଇଁ ଇଣ୍ଟରନେଟଟା ବି ଆମ ପାଇଁ ବହୁତ ସୁବିଧା ଯୋଗାଇ ପାରୁଛି